ଜଳ ହିଁ ଜୀବନ ତ ଜଳଟାକୁ ଆମେ କିପରି ୟୁଟିଲାଇଜ୍ କରିବା ଯେଉଁଟାକି କମ୍ କଲେ ଆମର ଜଳଟା କମ୍ ଖର୍ଚ୍ଚ ହବ ଯେମିତିକି ଆମେ ପୋଷାକ ପୋଷାକ ପିନ୍ଧୁଛୁ ତାକୁ ଧୋଇବା ପାଇଁ ଆମକୁ ଜଳ ଦରକାର ତ ଆମେ କ'ଣ କଲେ ଆମର ଜଳଟା କମ୍ ଖର୍ଚ୍ଚ ହବ କିନ୍ତୁ ଆମେ ସେଥିପ୍ରତି ଧ୍ୟାନ ଦେବା ଦରକାର ତ ପୋଷାକ ଆମର ଯେଉଁ ହେଉଛି ଯେଉଁ ମାନେ ଆମେ ଯେଉଁ ପିନ୍ଧୁଛନ୍ତି ମଇଳା ଅଧିକ ମହିଳା ହେଲା ପରେ ଆମେ ରଖିବାନିି ସେ ପୋଷାକ କେମିତି କରିକି ଆମେ କମ୍ ମଇଳା ସେ ପୋଷାକଟା ଆମେ ଇଏ କରିଦବା ମାନେ ଆଜି ଗୋଟେ ପୋଷାକଟେ ପିନ୍ଧିଲେ ଆମେ ସେଇଟା ଗୋଟେ ଦିନ ପିନ୍ଧିକି କାଢ଼ିଦବା ଗୋଟେ ପିନ୍ଧିବା ଗୋଟ ଦିନ ପିନ୍ଧିବା ବେଶୀ ଗନ୍ଧ ଆମକୁ ବେଶୀ ଗନ୍ଧିଆ ହେଲେ କ'ଣ ବେଶୀ ପାଣିରେ ଧୋଇବାକୁ ପଡ଼ିବ ଅଧିକ ସର୍ଫ ପକେଇବାକୁ ପଡ଼ିବ ଅଧିକ ପାଣି ଖର୍ଚ୍ଚ କରିବାକୁ ପଡ଼ିବ ତ ଆମେ କେମିତି କ'ଣ କରିକି ବେଶୀ ମଇଳା ନ ହେଲା ପର୍ଯ୍ୟନ୍ତ ନା ଆମେ ପୋଷାକଠୁ ଧରି ଆମେ ଗୋଟେ ପୋଷକଟାକୁ ପିନ୍ଧିଲେ ଆମେ ବୋଲେ ସେ ପୋଷାକଟାକୁ ଆମକୁ ଅଧିକ ସମୟ ପଯ୍ୟନ୍ତ ନବାକୁ ପଡ଼ିବ ବଲେ ଆମେ ସେଇ ପୋଷକଟାକୁ ଇଏ କରିବା ଟିକେ ଅଧିକ କମ୍ ସର୍ଫ ପକେଇକି କମ୍ ପାଣିରେ ଆମେ ସେଇ ପୋଷାଟା ଅଧିକ ଗନ୍ଧିଆ ନହେଲା ବେଳେ ସେଇଟା କମ୍ ପାଣିରେ ଧୁଆଧୋଇ କରିକି ରଖିଦେବା ତ ସେ ଆମେ ପୋଷାକ ଧୁଆଧୋଇ କରିବା ଅଧିକ ଖର୍ଚ୍ଚ ହେଲା ପର୍ଯ୍ୟନ୍ତ ଆମେ ସେ ପୋଷାକଟାକୁ ରଖିବାନି ଆକୁ ଆମେ ବିଭିନ୍ନ ପରିସ୍ଥିତିରେ ଶୁଖାଇବା କିପରି ତ ଆମେ କ'ଣ କରିବା ନା ପୋଷାକଟା ଧୋଇଲା ପରେ ଆମେ ଗୋଟେ ହ୍ୟାଙ୍ଗର୍ କିମ୍ବା କିଛି ଉପରେ କି କ'ଣ କରିକି ଆମେ ସେ ପୋଷାକଟାକୁ ଆମେ ଏମିତି ସୁନିଶ୍ଚିତ କରିବା ଯେ ଆମ ଅଧିକ ଜଳ କିପରି ନଷ୍ଟ କରିବାରୁ ନାହିଁ ଜଳ ହେଉଛି ଆମର ଜୀବନ ତ ଏବେ ଯେପରି ଗ୍ରୀଷ୍ମ ପ୍ରଭାବ ବଢ଼ିଲାଣି ତ ପୃଥିବୀରେ ଯେପରି ଗ୍ରୀଷ୍ମର ପ୍ରଭାବ ବଢ଼ିଲାଣି ତ ସବୁ ନଦୀ ନାଳ କୂଅ ପୋଖରୀ ଜଳ ଶୁଖିଯାଉଛି ତ ଆମକୁ ଜଳ ମିଳିବ କେଉଁଠୁ ତ ଆମେ ସେଥିପାଇଁ ଜଳକୁ କିପରି ଅଧିକ ୟୁଟିଲାଇଜ୍ କରେ ତାକୁ ଧରିକି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ପୋଷାକ ଧୋଇବା କାର୍ଯ୍ୟରେ ସବୁ କାର୍ଯ୍ୟ ଆମକୁ ଜଳ କମ୍ ଖର୍ଚ୍ଚ କରିବାକୁ ପଡ଼ିବ ଜଳ କମ୍ ଖର୍ଚ୍ଚ କଲେ ଆମକୁ ସେଇଥିରୁ ଅଧିକ ଇଏ ମିଳିବ ଆମକୁ କମ୍ ଇଏରେ ଆମର ଫାଇଦା ହବ ଧନ୍ୟବାଦ